ହେଲୋ କେବେ ଆସିବ ଆଉ ଭଲ ଅଛ ଭଲ ଅଛି ମୁଁ ଭଲ ଅଛି ତୁମେ ଭଲ ଅଛ ଆଉ ଘରେ ସମସ୍ତେ ଭଲ ଅଛନ୍ତି

ହଁ ହଁ ଆସନ୍ତୁ ଭଲ ବୁଲିବା ଖାଇବା

ହଁ ହଉ ଆସ ଭଲ ଆଉ ଆପଣଙ୍କ ଛୁଆପିଲା ଭଲ ଅଛନ୍ତି

ହଉ ବରା ଭଲ ଅଛି ଭଲ ବିକ୍ରି ହେଉଛି ବରା

ହଁ ହଉ ଆସନ୍ତୁ ବରା ତ ନେବେ ଭଲ ବରା ବିକ୍ରି ହେଉଛି ଆମର ଏଠି ଭଲ ବରା ବିକ୍ରି ହେଉଛି ଭଲ ବରା ବିକ୍ରି ହେଉଛି ଆଉ ଆଜ୍ଞା ହଁ ହଁ ହଁ ଏଇ ପ୍ରୋଜେକ୍ଟର କାମ ମିଳିଛି କି ସେଠି ଭଲ କାମ ସେଠି କ'ଣ ଭଲ କାମ ମିଳୁଛି

ହଁ ମୁଁ ବି ଥିବି ମୁଁ କାମ ଖୋଜୁଛି ଦରମା କିଛି ବଞ୍ଚୁଛି କି ନାହିଁ ଦରମା ପତ୍ର କିଛି ବଞ୍ଚୁଛି କି ନାହିଁ ସେ କାମ କଲାଠୁ ଅ ହ ମୁଁ ବି ଯିବି ଆଉ ଘର ଭଡ଼ା କେତେ ଅଛି ସେଠି ହଁ ହଁ ହଁ ହଁ ହଁ ଘର ଆଡ଼େ ବୁଲି ଆସିବ ହଉ ସବୁ ଭଲ ଅଛନ୍ତି ହଁ ଆସିବ ସବୁ ବିକ୍ରି ହେଉଛି ବରା ପକୁଡ଼ି ଚାହା ହଁ ଭଲ ଚାଲିିଛି ଆଉ